ଆଜ୍ଞା ହଁ ଆମ ଘରେ ଶୌଚାଳୟଟିଏ ଅଛି ଶୌଚାଳୟଟି ଏକ ବହୁତ ଉପକାରୀ ଅଟେ ଶୌଚାଳୟ ନଥିଲେ ଆମେ ବା ବିଭିନ୍ନ ରୋଗର ସମ୍ମୁଖୀନ ହେଇଥାନ୍ତୁ ବିଭିନ୍ନ ସଂକ୍ରାମକ ରୋଗରେ ପଡ଼ିଥାନ୍ତୁ ଖାସ୍ କରି ଛୋଟ ପିଲାମାନେ ବିଭିନ୍ନ ସଂକ୍ରାମକ ରୋଗ ଯଥା ଝାଡ଼ା ବାନ୍ତି ଜ୍ଵର ଥଣ୍ଡା ଆଦି ଶର୍ଦି ଆଦିରେ ପଡ଼ିଥାନ୍ତି କାରଣ ଶୌଚାଳୟ ନଥିଲେ ବାହାରେ ମଳତ୍ୟାଗ କରିବା ଦ୍ୱାରା ବାହାରେ ମଳତ୍ୟାଗ କରିବା କରିବା ଦ୍ୱାରା ପରିବେଶ ଦୂଷିତ ହେଉଛି ଏବଂ ଏହା ଆମ ପରିବେଶ ଉପରେ ବେଶ୍ କ୍ଷତିକାରକ ପ୍ରଭାବ ପକାଉଛିି ତେଣୁ ଏହା ଦ୍ୱାରା ବିଭିନ୍ନପ୍ରକାର ରୋଗ ବା ଭାଇରସ୍ ବ୍ୟାପୁଛି ଯାହା ଦ୍ୱାରା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ଶୌଚାଳୟଟିଏ ଶୌଚାଳୟଟିଏ ଥିଲେ ଲୋକ ପରିବେଶ ସଫା ରହିବ ଏବଂ ପରିବେଶ ସଫା ରହିବ ଏବଂ ଲୋକମାନେ ଆଉ ବାହାରେ ମଳତ୍ୟାଗ କରିବେ ନାହିଁ ଯଦି ବାହାରେ ବି ଶୌଚାଳୟ ନାହିଁ ମୁଁ ସେମାନଙ୍କୁ ଅନୁରୋଧ କରୁଅଛି ଯେ ସେମାନେ ନିଜ ନିଜ ଘରେ ଏକ ଶୌଚଳୟଟିଏ କରନ୍ତୁ ଏବଂ ବାହାରେ ମଳତ୍ୟାଗ କରନ୍ତୁ ନାହିଁ ଏହା ଦ୍ଵାରା ଆମ ପରିବେଶ ଦୂଷିତ ହେଉଛି ବାୟୁ ବାୟୁ ପ୍ରଦୂଷଣ ହେଉଛି ଏହା ତେଣୁ ନିଜ ନିଜ ଘରେ ଶୌଚାଳୟଟିଏ କରନ୍ତୁ ଶୌଚାଳୟ କରିବା ଦ୍ୱାରା ପରିବେଶ ସୁସ୍ଥ ରହିବ ଲୋକମାନେ ଆଉ ରୋଗର ସମ୍ମୁଖୀନ ସଂକ୍ରାମକ ରୋଗର ସମ୍ମୁଖୀନ ହେବେନାହିଁ ଖାସ୍ କରି ମୁଁ ସରକାରଙ୍କୁ ଅନୁରୋଧ କରୁଛିି ଯେ ସମସ୍ତଙ୍କୁ ଏକ ଶୌଚାଳୟ ପାଇଁ ଅନୁରୋଧ କରନ୍ତୁ ଶୌଚାଳୟ ତିଆରି କରିବା ପାଇଁ ଅନୁରୋଧ କରନ୍ତୁ ଆମ ସମଗ୍ର ଭାରତବର୍ଷକୁ ଅନୁରୋଧ କରୁଅଛି ଯେ ଶୌଚାଳୟଟିଏ ସମସ୍ତ ଯୋଉଁମାନଙ୍କର ଶୌଚାଳୟ ନାହିଁ ସେମାନେ ଶୌଚାଳୟ କରନ୍ତୁ ଏବଂ ସୁସ୍ଥ ଜୀବନ ହିଁ ମଣିଷକୁ ଆଗକୁ ବଢ଼ାଇଥାଏ ସୁସ୍ଥ ରୁହନ୍ତୁ ସୁଖରେ ରୁହନ୍ତୁ ଏହା ହିଁ ମୋର ଅନୁରୋଧ ଶୌଚାଳୟ କରନ୍ତୁ